ଗ୍ୟାସ୍ରେ ରୋଷେଇ କଲେ ବହୁତ ଗୁଡ଼ାଏ ଏପରି ଅସୁବିଧା ହୁଏ ନାହିଁ ଇଣ୍ଡସ୍କନ୍ରେ ରୋଷେଇ କଲେ ଏପରି ଅସୁବିଧା ହୁଏ ନାହିଁ ଯେଉଁଟା ଚୂଲିରେ କଲେ ହୋଇଥାଏ ଚୂଲିରେ କରିବାକୁ ହେଲେ ଆମେ କାଠ ସଂଗ୍ରହ କରି ସେଥିରେ ନିଆଁ ଲଗାଇ ରୋଷେଇ କରିଥାଉ କାଠ ଦ୍ଵାରା ରୋଷେଇ କରିବା ଫଳରେ କାଠର ବାଉଁଶ ଗୁଡ଼ିକ ମଧ୍ୟ ନିଆଁର ଛିଟକା ମାରିଥାଏ ଫୁଟିକି ତାହା ଆଖିରେ କିମ୍ବା କୌଣସି ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗରେ କିମ୍ବା ଅନ୍ୟ ଅଲଗା ଡ୍ରେସ୍ ପତ୍ର କପଡ଼ା ଜିନିଷ ଉପରେ ବି ପଡ଼ିପାରେ ସେଥିରେ ମଧ୍ୟ କିଛି ଅସୁବିଧା ଅଛି ତା'ପରେ ଚୂଲିରେ ରୋଷେଇ କଲାବେଳେ ବହୁତ ପରିମାଣରେ ଧୂଆଁ ବାହାରିଥାଏ ସେ ଧୂଆଁ ବି ଆମକୁ ଅନେକ ଗୁଡ଼ିଏ କ୍ଷତି ପ୍ରଦାନ କରିଥାଏ ଧୂଆଁ ଆମ ଶରୀର ପକ୍ଷେ ଆମ ସ୍ୱାସ୍ଥ୍ୟ ପକ୍ଷେ ଆଦୌ ଭଲ ନୁହେଁ ତା'ପରେ ସେଥିରୁ ବହୁତ ଗୁଡ଼ାଏ ହାଣ୍ଡିରେ କଳା ଲାଗିଯାଇଥାଏ ଏବଂ ନିଆଁ ଝାସଁ ବହୁତ ଜୋରରେ ଦେଇଥାଏ ନିଆଁ ଲିଭିଗଲେ ତାକୁ ଫୁଙ୍କିବାକୁ ପଡ଼େ ଯଦି ଆମେ କିଛି ଶାଢ଼ୀ କିମ୍ବା ଲୁଗାପଟାରେ ତାକୁ କରୁଛନ୍ତି ତା'ହେଲେ ପିନ୍ଧିକି କରୁଛନ୍ତି ତା'ହେଲେ ନିଆଁ ଲାଗିଯିବାର ବି ସମ୍ଭାବନା ରହିଥାଏ ସିଧାସଳଖ ନିଆଁରେ କାରାବାର କରିବା ମାନେ ହିଁ ବିପଦ ତ ତେଣୁ ଆମର ଯେଉଁ ଗ୍ୟାସ୍ ରହୁଛି କିମ୍ବା ଇଣ୍ଡସ୍କନ୍ ରହୁଛି ସେଥିରେ ସିଧାସଳଖ ନିଆଁର କୌଣସି ମାଧ୍ୟମ ନଥାଏ ସେଥିରେ ଆମେ ଏ ଖାଲି ଗୋଟେ ଲାଇଟର୍ରେ ନିଆଁଟିକୁ ଲଗାଇ ଦେଇ ଥାଉ ତା'ପରେ ଗ୍ୟାସ୍ରେ ତାକୁ ହାଇ ଲୋ ମଧ୍ୟ କରିହୁଏ ତା'ର ତାପମାତ୍ରାକୁ ଆମେ ଆମେ ନିଜେ ତାକୁ ଆୟତ୍ତ କରିପାରୁ ସେଇ ହିସାବରେ ଆମେ ତାକୁ କାର୍ଯ୍ୟକାରୀ କରୁ କିନ୍ତୁ ଏଇ ଜିନିଷଟି ଚୂଲିରେ କରିବା ପାଇଁ ଆମକୁ ତା'ଭିତରୁ କାଠ ଖୋଲିବାକୁ ବାହାର ପଡ଼ିବ ଜଳନ୍ତା କାଠକୁ ଆମକୁ ବାହାର ରଖିବାକୁ ପଡ଼େ ତା'ମଧ୍ୟରୁ ଗୋଟେ ପ୍ରକାର ଅସୁବିଧା ତାହା ମଧ୍ୟ ଆମକୁ ହେଇପାରେ ବିପଦରେ ଠେଲିପାରେ ସେଇସବୁ ଅସୁବିଧାର ସମ୍ମୁଖୀନ ନହେବାକୁ ପଡ଼ୁ ଆମକୁ ଯେମିତି ସେଇ ହିସାବରେ ହିଁ ଆମକୁ କାମଗୁଡ଼ା କରିବାକୁ ପଡ଼ିବ ସେଥିପାଇଁ ମୁଁ ଏହା କହିବାକୁ ଚାହୁଁଛି ଯାହା ଘରେ ବି ଏବେ ନାହିଁ ଗ୍ୟାସ୍ ନାହିଁ ସେ ଶୀଘ୍ର ଅତି ଶୀଘ୍ର ନେଇ ଆଣନ୍ତୁ କାହିଁକିନା ଚୂଲି ଛୁଆପିଲା ଥିବା ଘରେ ତ ଅନେକ ଭାବରେ ବିପଦ ଯିଏ ଭଲ ସେ କରିପାରିବ ବହୁତ ଭଲ ସେ ଯେଉଁଠି ଛୁଆପିଲା ନଥିବେ ସବୁପ୍ରକାର ଜିନିଷକୁ ଧ୍ୟାନ ରଖିକି ତା'ହେଲେ ଯାଇ ହୁଏ ତ ଠିକ୍ ସେ ହେଇପାରିବ ନହେଲେ ସେଥିରେ ବହୁତ ପ୍ରାୟ ଅସୁବିଧାର ସମ୍ମୁଖୀନ କରିବାକୁ ପଡ଼ିବ